ଆଉ ଯେମିତି କି ଆମର କୀଟ କାମୁଡ଼ା ହେଉ କି ମହୁମାଛି କାମୁଡ଼ା କି ଯାହା ବି ଗୁଟେ ଗୁଟେ କାମୁଡ଼ା ମାନେ ଯେଉଁ କି ଗୁଟେ ଯେଉଁ ବି କାମୁଡ଼ା କୀଟ କାମୁଡ଼ା ହୋଇଗଲା ତାହାକୁ ଉପଚାର କରିବାପାଇଁ ବହୁତ ହି ଘରୋଇ ଉପଚାର ଲୋକ ଗାଆଁରେ ଯେଉଁ ଲୋକପ୍ରିୟ ଅଛି ଯେଉଁଟା କି ଆମର ହେଉଛି ଗୋଟା ହଳଦୀ ସବୁଠୁ ସବୁଠୁ ଭଲ ହଉଚି ଗୋଟା ହଳଦୀକୁ ପିଷିକି ତା'ର ଯୋ ପାଉଡ଼ର୍ ରହେ ସେ ପାଉଡ଼ର୍କୁ ସେଠି ବ୍ୟବହାର କରନ୍ତି କିମ୍ୱା ଆମର ଯେଉଁ ପୋକସୁଙ୍ଘା ପତ୍ର ରହେ କି ଆମର ଯେତେ ସବୁ ଜଡ଼ିବୁଟି ମଧ୍ୟ ଯେଉଁ ଗଛ ଥାଏ ତାକୁ ମଧ୍ୟ ବାଟିକି ତା'ର ଲେପ ଲଗାନ୍ତି ସେଇଠି କିମ୍ବା ତା'ର ରସକୁ ସେଇ ଜାଗାରେ ଯେଉଁ କାମୁଡ଼ା ଜାଗାରେ ସେଇଠି ପକେଇ ଦିଅନ୍ତି ତାହା ଦ୍ଵାରା ସେଇଠି ତା'ର ଯେଉଁ ଔଷଧୀୟ ଗୁଣ ହେଉଛି ତେ ତାହା ତାହା ତାହା ଯୋଗୁଁ ତା'ର ଯେତେ ସବୁ ଯୋ କାମୁଡ଼ା ହୋଇଥିବ ଯାହାବି କେଉଁ କୀଟ ଦ୍ଵାରା କି କେଉଁ ମହୁମାଛି ଦ୍ଵାରା ସେଇଟା ସବୁ ତାହା ସବୁ ବ୍ୟବହାର କଲେ ଏଇ ସବୁ ଘରୋଇ ଉପଚାର ଯେମିତି କି ବ୍ୟବହାର କଲେ ଯାଇକି ତା'ର ସେଇଟା ଉପଚାର ହୋଇପାରିବ ଆଉ ଠିକ୍ ହୋଇପାରିବ ଯେମିତିକି ଯେଉଁ ଜାଗାରେ ଆମର ହସ୍ପିଟାଲ୍ ନଥିବ ପାଖରେ ତ ଏହି ସବୁ ଉପଚାର ଦ୍ଵାରା ସେମାନେ ତାକୁ ଠିକ୍ କରନ୍ତି